ହଁ ଚାଷ୍ ପ୍ରତି ମୋର୍ ଆଗ୍ରହ କେନ୍ତା ହେଲା ଯେ ଦେଖଲି ଯେ ବହୁ ଲୋକ ଚାଷ୍ ପ୍ରତି ବହୁତ୍ ଆକୃଷ୍ଟ ହେଉଛନ୍ ଧ୍ୟାନ୍ ଦେଉଛନ୍ ଦେଖ୍ଲି ବହୁତ୍ ଲାଭ୍ ବି ପାଇଲି ସେଥିଲାଗି ମୁଇଁ ବି ଭାବ୍ଲି କି ନିଜେ ମୁଇଁ ବି ଟିକେ କର୍ ଚାଷ୍ କେ କର୍ସିତ ବୋଇଲି ଆର୍ ମୁଇଁ ଚାଷ୍ ଆରମ୍ଭ କଲି ଦେଖ୍ଲି ଯେ ଚାଷେଁ ବି ଲାଭ୍ ଅଛେଁ ତାପରେ ଚାଷ୍ କଲା ପରେ ଧୀରେ ଧୀରେ ଧୀରେ କାଁ କଲି କି ମୁଇଁ କିଛି କୁକୁଡ଼ା ଚାଷ୍ କଲି କୁକୁଡ଼ା ଚାଷ୍ କଲି ଯେ କୁକୁଡ଼ା ନୁ ଟିକେ କମ୍ ରେଟ୍କେ ଆଣିଲି ଅଧିକା ରେଟ୍ରେ ବିକିଲି ଦୁଇ ପଇସା ଆମେ ଅଧିକା ଲାଭ୍ ପାଇଲି ତେଣୁ କରି ମୁଇଁ ଦେଖ୍ଲି ଯେ ପଶୁ ସମ୍ପଦନ ବି ଲାଭ୍ ଅଛି ଆରୁ ଚାଷେ ବି ଲାଭ୍ ଅଛି ସେଥିଲାଗି ମୁଇଁ ଏବେ ଚାଷ୍ କାମ୍ ବି କରୁଛେଁ ଆରୁ ପଶୁ ସମ୍ପଦ ବି କରୁଛେଁ ଦି ଆଡ଼ୁ ମୋର୍ ଦୁଇ ଆଡ଼ୁ ମୋର୍ କିଛି କିଛି ମୋର୍ ଲାଭ୍ ମୁଇଁ ପାଉଛେଁ ଯେନ୍ତା କି ମୋର୍ ପରିବାର୍ କେ କିଛି ସୁବିଧା କରି ପାରୁଛେଁ ତାକୁ ଭଲ ଚଲେଇ ପାରୁଛେଁ କିଛି ଉନ୍ନତ୍ତି ବି କରି ପାରୁଛେଁ ଦୁଇ ପଇସା ବି କିଛି କିଛି ସଞ୍ଚୟ କରି ରଖି ପାରୁଛେଁ ତେଣୁ କରି ମୁଇଁ ବି ସମସ୍ତକୁ କହୁଛେଁ ମୋର୍ ଭାଇ ଦାଦା ଭଉଣୀମାନଙ୍କୁ କି ସେମାନେ ବି ଚାଷ୍ କରୁନ୍ ଆରୁ କିଛି ପଶୁ ସମ୍ପଦ ବି କରୁନ୍